ବେଶି ସାଇ ବାବା ଙ୍କ ମନ୍ଦିର କୁ ଯିବାପାଇଁ ଭଲ ଲାଗେ କାହିଁକି ନା ମୁଁ ବାବା ଙ୍କୁ ପୂଜା କରେ ଆଉ ତାଙ୍କୁ ଭକ୍ତି ବି କରେ ଯେତେବେଳେ ଯେଉଁ ଅସୁବିଧା ପଡିଛି ମୋର ମୁଁ ବାବା ଙ୍କୁ ପ୍ରାର୍ଥନା କରିଛି ବାବା ମୋର ସାଥ୍ ଦେଇଛନ୍ତି

ଏଇଠି ପାଖରେ ଗୋଟେ ଅଛି ବାଲଝାଟି ସାଇ ମନ୍ଦିର ଢେଙ୍କାନାଳ ସାଇମନ୍ଦିର ଆମ ଘର ଠାରୁ ଢେଙ୍କାନାଳ ସାଇ ମନ୍ଦିର ଟିକିଏ ଦୂର କିନ୍ତୁ ବାଲଝାଟି ବୋଲି ଗୋଟିଏ ଜାଗା ଅଛି ସେଇଠି ଯେଉଁ ସାଇ ମନ୍ଦିର ଅଛି ସେଇଟା ଟିକେ ପାଖ ସେଇଠିକି ସବୁବେଳେ ସବୁ ଗୁରୁବାରେ ସକାଳେ ଆଉ ସନ୍ଧ୍ୟା ବେଳେ ଯାଏ କିନ୍ତୁ ଢେଙ୍କାନାଳ ଶିରିଡି ବାବାଙ୍କ ମନ୍ଦିର କୁ କେଉଁ କେତେବେଳେ ଯଦି ହାତରେ ଧନ ହେଲା କି ମନ କୌଣସି ଗାଡି ଫାଡ଼ି ସୁବିଧା ମିଳିଲା

ତେଣୁ ସବୁ ବେଳେ ସେହି ସାଇ ମନ୍ଦିର କୁ ଯାଏ ଇଛା ହୁଏ ବେଳେବେଳେ ଶିରିଡି ଯିବାପାଇଁ କିନ୍ତୁ ପାଖରେ ତ ଧନ ନାହିଁ ନା ଗରିବ ପରିବାର ଲୋକ ଆମେ ଏତେ ବାଟକୁ ଆଶା ଥିଲେବି ଯାଇପାରେ ନାହିଁ ଯଦି ବାବା କେବେ ଚାହିଁବେ କି ମତେ ସେତିକି ସୁବିଧା ମିଳିବ ତାହେଲେ ଯିବି ନିଶ୍ଚୟ